ଆଜି ଯାଏଁ କୌଣସି ଦୋକାନ ବା ରୋଷେଇ କ୍ଲାସ୍ରେ ମୁଁ ପାର୍ଟିସିପେଟ୍ କରିନି ବାକି ମୁଁ ଶିଖିବାକୁ ଚାହେଁ ଯେ ଏମ୍ବ୍ରଏଡ଼ୋରୀ କରିବା ପାଇଁ ତ ତାହା ଏମ୍ବ୍ରଏଡଡ଼ୋରୀ କରିବା ପାଇଁ ମୁଁ ମୋତେ ବହୁତ ଇଚ୍ଛା ଅଛି ତ ଯଦି କୌଣସି ଚାନ୍ସ ମିଳେ ତା'ହେଲେ ଏମ୍ବ୍ରଏଡଡ଼ୋରୀ କରିବି ଏବଂ ସେଇଠୁ ବହୁତ ଆଶା ରଖିଅଛି ଯେ ବହୁତ ଭଲ ଭାବରେ ମୁଁ ଶିଖିବି ଏବଂ ଦରକାର ହେଲେ ମୋ ସାଙ୍ଗ ଭାଇ ଭଉଣୀ ତାଙ୍କୁ ମୁଁ ଶିଖାଇବି ଏବଂ ଏମ୍ବ୍ରଏଡ଼ରୀ ମୋତେ ସାନ ବେଳରୁ ବହୁତ ଇଚ୍ଛା ତ ଯଦି କୌଣସି ସେମିତି କ'ଣ ଟ୍ରେନିଂ କିମ୍ବା କୌଣସି ବୃତ୍ତି ବୃତ୍ତି ତ ଆଜିକାଲି ବହୁତ ଅଛି ବାକି ଯଦି ସେମିତି କ'ଣ ଟ୍ରେନିଂର ଯଦି ସୁବିଧା ହୁଏ ତା'ହେଲେ ମୋତେ ଏମ୍ବ୍ରଏଡ଼ରୀ କରିବା ପାଇଁ ବହୁତ ଇଚ୍ଛା ଅଛି ତ ମୁଁ ଏମ୍ବ୍ରଏଡ଼ରୀ କରିବା ପାଇଁ ନିଶ୍ଚୟ ଯିବି